ହ୍ୟାଲୋ ହଁ ସାଙ୍ଗ କହୁଥିଲି ବସିଛି ନା ଖାଇନି ଦେଖିବା ଘରେ ତ ମନା କରୁଛନ୍ତି ଆଉ ଦେଖିବା ଆଉ ତୁ ଯେତେବେଳେ କରୁଛୁ ମୁଁ କରିବି ଆଉ ତା'ହେଲେ ମୁଁ ବି କରିବି

ସାଙ୍ଗ ହୋଇକି ମନ୍ଦିର ଯିବା ଦୀପ ଜାଳିବା ହଁ ମୁଁ ହଁ ସକାଳୁ ଫୁଲ ତୋଳିକି ସକାଳୁ ଫଳମୂଳ ନଡ଼ିଆ କଦଳୀ ସବୁ ଦୀପ ଘିଅ ସଳିତା ସବୁ ଆଣିଥିବା ହଁ ଆଜି ସବୁ ନେଇଆସିଥିବା କାଲି ସକାଳୁ ଫୁଲ ଆଣି ସକାଳୁ ମନ୍ଦିର ଯିବା ପୁଣି ରାତି ବେଳକୁ ଯିବା ସେଇଠି ରାତିରେ ଦୀପ ଜାଳିବା ରାତିସାରା ବସିକି ସେଇଠୁ ପୁଣି ସକାଳ ପାହାଡ଼ ଦୀପ ପାହାଳ ଦୀପ ଉଠିବ ମହାଦୀପ ଉଠିବ ହଁ ହଁ ରହିବି ଆଉ ହଁ ଠିକ୍ ରହିବା ଆଉ ମହାଦୀପ ଉଠିଲାରୁ ତା'ପରେ ଯାଇକି ଆସିକି ଖାଇବା ଆଉ ହଁ ହଉ ଘର ଲୋକଙ୍କୁ ବୁଝାଇକି କରିବି ଓଷା ଆଉ ହଁ ଫଳମୂଳ ସବୁ ଆଣିଥିବା ନଡ଼ିଆ କଦଳୀ ସେଉ ଅଙ୍ଗୁର କମଳା ଦୀପ ଘିଅ ହଁ ଦୁର୍ଦୁରା ଫୁଲ ଟଗର ଫୁଲ ଅରଖ ଫୁଲ ସବୁ ତୋଳିକରି ଆଣି ସବୁ ଶିବଙ୍କର ତ ଧଳା ଫୁଲ ଆଉ ଧଳା ଫୁଲ ତୋଳିକି ଆଣିଥିବ ଆଉ ରାତି ଚାରିଟାରୁ ଉଠିକି ଫୁଲ ତୋଳିବା ଆଉ ଆଉ ସବୁ ଆଉ ସବୁ କିଏ ଆମେ ସାଙ୍ଗ ହୋଇକି ଯିବା ଆଉ ଦେଖିବା ଘର ପାଖରେ ଯଦି ଆଉ କିଏ ଥିବ କି ଆମ ଘର ଲୋକ ଯଦି କିଏ ଯିବେ

ସକାଳେ ଦଶଟା ବେଳକୁ ଯିବା ତା'ପରେ ସକାଳୁ ମନ୍ଦିର ଯାଇକି ଆସିକି ପୁଣି ସନ୍ଧ୍ୟାବେଳକୁ ଯିବା ନାଇଁ ଡେରି ହେବନି ତା'ହେଲେ ନଅଟାରେ ଯିବା ଆଉ ତା'ହେଲେ ଆଠଟାବେଳକୁ ଯିବା ଆଉ ନାଇଁ ଆଠଟା ବେଳକୁ ଯିବା ଆଉ ଆଠଟାରେ ଗଲେ ଭଲକି ପୂଜା କରିବା କ୍ଷୀର ବି ଆଣିଥିବ କ୍ଷୀରଟା ହେଲା ମେନ୍ କ୍ଷୀର ମନ୍ଦିର ନେବା କ'ଣ ନୂଆ ଡ୍ରେସ୍ କରିଛ ନା ନାହିଁ ନାଇଁ ମୁଁ ବି କରିନି ସାଙ୍ଗ ହୋଇକି ତା'ହେଲେ ଯିବା ଡ୍ରେସ୍ ଆଣିବା ଆଉ ହଁ ଏକା ରଙ୍ଗର ଆଣିବା ପିନ୍ଧିକି ଯିବା ଦୁଇ ସାଙ୍ଗ ଏକା କଲର୍ର ପିନ୍ଧିଲେ ସାଙ୍ଗ ବୋଲି କହିବେ ଆଉ ହଁ ଆଉ ହଁ ହଉ ବାନ୍ଧିଲ ଚାଲିକି ଯିବା ଚାଲିକି ଗଲେ ଭଲ ଲାଗିବ

ଚାଲି ଚାଲିକି ଯିବା ଏଇଟା ତ ଏତିକି ବାଟ ଆଉ ଆସିଲା ବେଳେ ଚାଲିକି ଆସିବା ହଉ ଦେଖିବା ମଟର୍ସାଇକେଲ୍ରେ କାହାକୁ କହିବା ନହେଲେ ନେଇଯିବ ଟିକିଏ ହଁ ଅଛନ୍ତି ଦେଖିବା କହିଲେ ତାକୁ ନେଇଯିବ ହଉ ହଉ